ଓଡ଼ିଆ ଭାଷା ଆମମାନଙ୍କର ଅତି ପ୍ରିୟ ଭାଷା ଏଇ ଭାଷା ରେଡିଓ ମାଧ୍ୟମରେ ବିଭିନ୍ନ ପ୍ରକାର ପ୍ରଚାର ପ୍ରସାର କରାଯାଏ ଯାହାକି ଆମେ ସେଥିରୁ ବହୁତ ଜିନିଷ ଶିଖିଥାଉ ଆଉ ଆଉ ମଧ୍ୟ ଟେଲିଭିଜନ ମାଧ୍ୟମରେ ବିଭିନ୍ନ ପ୍ରକାରର ସାଂସ୍କୃତିକ ଏବଂ ନାଚ ଢଙ୍ଗ ସବୁ ଟିଭିରେ ଦେଇଥାଏ ତାହା ଆମମାନଙ୍କୁ ବହୁତୁ ଆନନ୍ଦ ଦେଇଥାଏ ଏବଂ ପ୍ରିଣ୍ଟ ମାଧ୍ୟମରେ ଆମର ସେ ଯେଉଁ ପେପର ବିଭିନ୍ନ ପ୍ରକାରର ଖବର କାଗଜ ବାହାରିଥାଏ ସେହି ପେପର କାଗଜ ମାଧ୍ୟମରେ ଆମେ ବହୁତ ଜିନିଷ ପଢ଼ି ପଢ଼ି ଶୁଣି ବହୁତ କିଛି ଶିଖି ଥାଉ